ପୋଷାକ ଥୋଇବା ପାଇଁ ଆମେ ଆଗେ ପ୍ରଥମେ ପାଣି ନଷ୍ଟ କରିବା ନାହିଁ ପାଣି ଦ୍ୱାରା ଆମର ବେଶୀ ନଷ୍ଟ କରୁନା କିଛି ପାଣିବି ଆମେ ଆଗେ କପଡ଼ା ଗୁଣ୍ଡ ଦ୍ୱାରା ଭେଦେଇ ଦଉ କିଛି ସମୟ ପରେ ମଇଳା ଟିକେ ଛାଡ଼ି ଯାଇଥାଏ ବତୁରି ଯାଇଥାଏ ବତୁରି ଗଲେ ଟିକେ ଭଲ ସଫା ରୁହେ ତାପରେ ସାବୁନ ଟିକେ ଦେଇଦଉ କି ସଫା କରିଦଉ ତାପରେ ଧୋଇଦେବୁ ଅଳ୍ପ ପାଣିରେ ଗଡ଼ିଆ ଆମର ଅଛି ନଦୀ ବି ଅଛି ଟ୍ୟୁବଲ ବି ଅଛି ନଦୀ ପାଣିରେ ଧୋଇଦେଲେ ପାଣି ବେଶି ନଷ୍ଟ ହୁଏ ନାହିଁ ଭାସିଯାଏ ସଫା ବି ଭଲ ଧୋଇ ଧୁଆ ହେଇଯାଏ କାଚିଦବୁ ଭଲ ହୁଏ ନଳ ପାଣି ବି ଆମେ ବେଶୀ ନଷ୍ଟ କରୁନା ପିଇବା ପାଣି ସୁରକ୍ଷିତ ରଖୁ ନଦୀ ପାଣିରେ ଆମେ ଧୋଇ ଦଉ ପୋଖରୀ ପାଣିରେ ବି ଧୋଉ ଧୋଇଲେ ସୁବିଧା ହୁଏ ଆଉ ପାଣି ଯେଉଁଟା ପିଆ ପାଣି ଆମେ ଏତେ ବ୍ୟବହାର କରୁନା ସଫା ପାଣି କରୁନା ଆମର ପିଆ ପାଣି ସୁରକ୍ଷିତ ରଖୁ ଅନ୍ୟ ପାଣି ଯେଉଁ ନଦୀ ପାଣି ଭସିଯାଏ ଟିକେ ଅପରିଷ୍କାର ଥାଏ ତଥାପି ସେଇଟା ସଫା କଲେ ସଫା ହେଇଯାଏ ତାପରେ ଆମେ ଭଲ ପାଣିରେ ସଫା କରିକି ଘରେ କପଡ଼ା ଶୁଖୁ ବର୍ଷା ଦିନେ ପାଣି ବହୁତ ଅଧିକ ଥାଉ ଶୁଖେଇରେ ଶୁଖିଲା ଜାଗାରେ ଶୁଖଉ ଖରାଦିନେ ତ ଶୁଖିବା ପାଇଁ ସୁବିଧା ହୁଏ ଶୀତଦିନେ ଶୀଘ୍ର ସୁଖିଯାଏ ଜଳୀୟ ବେଶି ଟାଣେ ସେହିଯୋଗୁ ରୁ ଶୀଘ୍ର ଶୁଖିଯାଏ କପଡ଼ା ଗୁଡ଼ିକ ଖରାଦିନେ ବି ଆମେ ଖରା ଶୁଖେଇ ଦଉ ଶୀଘ୍ର ଶୁଖିଯାଏ ଭଲ ବି ରୁହେ କମ ସମୟ ଲାଗେ ଆଉ